ଦେହ ଅଛି ତ ରୋଗ ଅଛି ତା'ପରେ ଆମ ଅଞ୍ଚଳର ରୋଗ କହିଲେ ରୋଗ ତ ବହୁତ ପ୍ରକାର ସାଧାରଣ ସାଧାରଣତଃ ବ୍ଲଡ଼୍ ପ୍ରେସର୍ ସୁଗାର୍ ମୁଣ୍ଡବିନ୍ଧା ଜର ଝାଡ଼ା ବାନ୍ତି ଏଇ ପ୍ରକାର ସବୁ ଗ୍ୟାସ୍ ଏସିଡ଼ିଟି ଏମିତି ସବୁ ବିଭିନ୍ନ ପ୍ରକାର ରୋଗ ଅଛି ତ ଆମକୁ ଯଗିକି ଚଳିତେ ହେବ ଧର ଖାଇବା ପିଇବା ପ୍ରତି ଧ୍ୟାନ ଦେବାର ଅଛି ତା'ପରେ ଯେଉଁ ଘର ଦ୍ଵାର ଟିକେ ପରିଷ୍କାର ରଖିବାର ଅଛି ପାଣିରେ ବି ବିଭିନ୍ନ ପ୍ରକାର ରୋଗ ମଶାରୀ ଟାଙ୍ଗିକି ଶୋଇବା ଘର ଦ୍ଵାର ପରିଷ୍କାର ରଖିବା ପିଇବା ପାଣି ପରିଷ୍କାର ଟିକେ ଫୁଟେଇକି ପିଇବା ମଶା କାମୁଡ଼ିବେ ଧର ମଶା ପାଇଁ ଆମର ମଶାରୀ ଟାଙ୍ଗିକି ଶୋଇବା ମଶା ଟାଙ୍ଗି ମଶାରୀ ଟାଙ୍ଗିକି ଶୋଇଲେ ଆମର ମେଲେରିଆ ଜର ତ ସାଧାରଣ ବହୁତ ପ୍ରକାର ହେଉଛି ଘର ଦ୍ଵାରର ପାଣି ଜମିକି ରହୁଛି ତା'ଦ୍ଵାରା ଆମର ଝାଡ଼ା ହେଉ ଝାଡ଼ା ହେଉଛି ଲୋକଙ୍କୁ ବାନ୍ତି ହେଉଛି ଅପରିଷ୍କାର ପାଣି ପିଇଲେ ଏଇସବୁ ଝାଡ଼ା ଝାଡ଼ା ହେଉଛି ବାନ୍ତି ଏବେ ତ ଝାଡ଼ା ବାନ୍ତି ଛୋଟ ଛୁଆମାନଙ୍କୁ ଝାଡ଼ା ହେଉଛି ବାନ୍ତି ହେଉଛି ବଡ଼ ଲୋକଙ୍କୁ ବି ଏ ସବୁ ହୋଉଛି ମେଲେରିଆ ଜର ହେଉଛି ଲୋକଙ୍କୁ ହଁ ଲୋକଙ୍କୁ ତ ସବୁ ବଡ଼ ବଡ଼ ରୋଗ ବି ହେଉଛି ଧର ଆଇ କ୍ୟାନସର୍ ହେଉଛି ଲୋକଙ୍କର କ୍ୟାନସର୍ରେ ବି ଲୋକ ମରିଯାଉଚନ୍ତି ଲୋକ ତା'ପରେ ହଁ ସେଇଥିପାଇଁ ଆମକୁ ଟିକେ ଜଗି ରଖିକି ଚଳିବା ଉଚିତ ଖାଇବା ପିଇବା ଟିକେ ସଜାଗ ରହିବା ଦରକାର ସେଥିପାଇଁ ଆମକୁ ଟିକେ ବ୍ୟୟାମ କରିବା ଦରକାର ପାଣି ପିଇବା ଦରକାର